ଆଁ ମୁଁ ସରକାର ଆମକୁ କେତିକ କରିଛି ଇସ୍କୁଲକୁ ଯାଇକରି ଇସ୍କୁଲକୁ ଯାଇକରି ଆମକୁ କେତେକ କ'ଣ କରିଛି ଇ ଆମ ସରକାର ବିଭିନ୍ନ ଯୋଜନାର ଖୋଲିଛି ଆମ ସରକାର ଆମକୁ ଭଲରେ ପଢ଼ି ଭଲରେ ପଢ଼ିବ ବୋଲି କହିସି ଆପଣଙ୍କ ରାଜ୍ୟରେ ଶିକ୍ଷା ଭୂମିକା କ'ଣ ଆମ ସରକାର ଆମକୁ ଆମ ସରକାର ଆମକୁ କେତେକ ଯୋଜନା ଦେଉଛି ସରକାର ଆମକୁ ସରକାର ଆମକୁ ତାର ଆମକୁ ଆସି ଆମ ପାଖକୁ କେତିକି କେତିକ କେତିକ ଦେଇଛି ସରକାର ଇସ୍କୁଲକୁ ଯାଇକି ଏମିତି ଭଲ ଭଲ ଦେଶିବା ନାଇଁ ଫି ସରକାର ଇସ୍କୁଲକୁ ଭଲ କରିଦେଉଛି ରାସ୍ତାମାନଙ୍କୁ ଭଲ କରିଦେଉଛି ସରକାର ବହୁତ ଭଲ ସରକାର ସରକାର ସରକାର ରାସ୍ତା ମାନ ଭଲ ନଥିଲେ ଭଲ କରି ଦେଉଛି ସରକାର ପାଣି ନଥିଲେ ପାଣି ଦେଉଛି ସରକାର କେନାଲ ନଥିଲେ କେନାଲ ଦେଉଛି ଏଥିପାଇଁ ସରକାର ବହୁତ ଭଲ ବ୍ୟବହାରରେ ବ୍ୟବହାରରେ ତାର ଖୁବ୍ ଭଲ ସରକାର ଭଲ ଜାଣି ସବୁ ଲୋକ କେତେ ବହୁତ ଖୁସି ସରକାର ସରକାର ସରକାର ସରକାର ହେଉଛି ଓଡ଼ିଶା ଭାଷା ସବୁ ଲୋକ ଭଲରେ ଭାବରେ ଜାଣ ଓଡ଼ିଶା ଓଡ଼ିଶା ଓଡ଼ିଶା ଭାଷା ଆମ ବହୁତ ଭଲ ସରକାର ଆମ ଆଗ ସରକାର ବହୁତ ଆମ ଭାରତ ବହୁତ ଭଲ ସରକାର ବହୁତ ଆଗକୁ ଆଉ ଯାଇ ଯାଇପାରେ ସରକାର ଆମକୁ ବହୁତ କିଛି ଦେଇଛି ସରକାର ଆମକୁ ସରକାର ଆମକୁ ରାସ୍ତା ଭଲ ନଥିଲେ ଭଲ କରିଦେଉଛି ରାସ୍ତା ଖରାପ ଥିଲେ ଭଲ କରିଦେଉଛି ସରକାର ଆମକୁ ବହୁତ କିଛି ଦେଉଛିି ସରକାର ଭଲ ପାଠ ପଢ଼ ଭଲ ଭଲ ହେବ ସରକାର ଆମକୁ କେତେକ କାଣା ଦେଉଛି ସରକାର ସରକାର ଭଲ ବହୁତ ଭଲ ସରକାର ଆମକୁ କେତେକ କାଣ ଦେଉଛି ସରକାର ଇସ୍କୁଲକୁ ଯାଇ ତୁମେ ଭଲରେ ପଢ଼ ଭଲରେ ଥାଅ ବୋଲିି କେତେ କାଣା କହୁଛି

ଆମ ଆମେ ଜାଣିଛେ ସରକାର ବହୁତ ଭଲ ଆମ ସରକାର ବହୁତ ଭଲ ସରକାର ଆମ ଆଉ ଉପରକୁ ଯାଉ ଆଉ ଆମେ ଜିତିପାରୁ ବହୁତ ଭଲ ସରକାର ସରକାର ବହୁତ ଭଲ ବୋଲି ମୁଁ ଜାଣେ ସରକାର ବ୍ୟବହାରରେ ବହୁତ ଭଲ ଓଡ଼ିଶା ଭାଷାରେ ଭୂମିକା ବି ବହୁତ ଭଲ ସରକାର ରାଜ୍ୟରେ ଫାଷ୍ଟ ଅଛି ସରକାର ରାଜ୍ୟର ଭୂମିକା ବହୁତ ଭଲ ସରକାର ସରକାର ରାସ୍ତାରେ ବହୁତ ଭଲ ବ